ମୁଁ ଟିଭିରେ ଦେଖିଲି ଡାବର ଟୁଥପେଷ୍ଟର ଗୋଟିଏ ଆଡ଼ଭାଟାଇଜ ଦେଉଥିଲା ସେଇଟା ଦାନ୍ତ ମାଡ଼ି ପାଇଁ ବହୁତ ଭଲ ତେଣୁକରି ମୁଁ ସେଇଟା ଦେଖିକି ମୋ ପୁଅର ଦାନ୍ତ ବିନ୍ଧା ହେଉଥିଲା ମୁଁ ସେଇଟାକୁ କିଣିକି ଆଣିକି ଏଇନେ ଘଷିବାରୁ ମୋ ପୁଅ ଦାନ୍ତ ଭଲ ଅଛି ତେଣୁକରି ମୁଁ ସେଇଟା କିଣିଛି